ବିଜୁଳି ହେଉଛି ମଣିଷ ଜୀବନରେ ଅତି ଉପାଦେୟ ଜିନିଷ ଏବଂ ଏଇଟା ଅତ୍ୟାବଶ୍ୟକ ଜିନିଷ ତେଣୁ ଗୋଟେ ଘଣ୍ଟା କଟିଗଲେ ଆମେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ଖାସ କରି ଆମର ଖରାଦିନେ ଗରମ ଦିନରେ ଗ୍ରୀଷ୍ମ ଋତୁରେ ଯଦି ଗୋଟେ ଘଣ୍ଟା କଟିଯିବ ଆମେ ଅସ୍ତ ବ୍ୟସ୍ତ ହେଇ ପଡ଼ୁଛନ୍ତି ତେଣୁ ବିଜୁଳି ବିଜୁଳି ମାନେ ଆମ ଜୀବନରେ ଉଦାହରଣ ସ୍ୱରୂପ ଆମେ ଗୋଟେ ଭୋଜି ଖାଇଯିବା ଡ୍ରେସଟା ଆଇରନ୍ କରିବା ବା ସଫା କରି କିମ୍ବା ୱାଶିଂ ମେସିନରେ ସଫା କରିବା ବସିବା କରେଣ୍ଟ ପାୱାର କଟ୍ ହେଇଯିବ ବେଲେ ଆମେ ବହୁତ ପ୍ରକାର ଅସୁବିଧା ସମୟ ଆମର ଲସ୍ ହେଇ ଯାଉଛି ତେଣୁକରି ଏଇଟା ସଚେତନତା ହେଇ ତ ବିଦ୍ୟୁତ ବିଭାଗ ସାବଧାନ ବା ତେଣୁ କରି ମଧ୍ୟ ବେଳେବେଳେ ପୂର୍ବରୁ ବିଜୁଳି ବିଭାଗ ଆମକୁ ଘୋଷଣା କରୁଥିବ ଯଦି ଆଜି ଘଣ୍ଟେ କି ଦୁଇ ଘଣ୍ଟା ପାଇଁ ବିଦ୍ୟୁତ କାଟ ହେବ ତା'କୁ ଧରିକି ଆମେ ହେଇ ପାରୁଛନ୍ତି ଏବଂ ଆହୁରି ତଥାପି ସମସ୍ୟା ଲାଗି ରହୁଛି ଆଉ ବିଜୁଳି ଜିନିଷଟା ହେଉଛି ଅତ୍ୟନ୍ତ ମାନେ ବ୍ୟବହାର ଜୀବନରେ ବହୁତ ବ୍ୟବହାର ଉପଯୋଗୀ ଜିନିଷ ତେଣୁ ତା'କୁ ସଦ ବନିଯୋଗ କରି ଜୀବନ ଆମର ଦୈନନ୍ଦିନମ କାର୍ଯ୍ୟରେ ଲଗାଇଲେ ଅପ ମିସ୍ ୟୁଟିଲାଇଜ୍ ମାନେ ଅପ ବ୍ୟବହାର କରିବା ନାହିଁ ଠିକ୍ ଭାବେ ବିଜୁଳି ସଞ୍ଚୟ କରିବା ବିଜୁଳି ସଞ୍ଚୟ ହିଁ ବିଦ୍ୟୁତ ସଂଗ୍ରହ ତେଣୁ ବିଜୁଳିଟା ବିଜୁଳି ହେଉଛି ଅତି ଉପାଦେୟ ଜିନିଷ